ବିକ୍ରମାଦିତ୍ୟ ଜଣେ ପ୍ରାଚୀନ ରାଜା ଥିଲେ ସେ ବହୁତ ଧର୍ମପରାୟଣ ଥିଲେ ସେ ଯେତେବେଳେ ସିଂହାସନକୁ ଯାଉଥିଲେ ତାଙ୍କ ସାମନାରେ ପ୍ରଜା ବତ୍ସଳ ଯେତେ ଲୋକ ଥିଲେ ସମସ୍ତଙ୍କୁ ସିଏ ଭାରି ସ୍ନେହ ଆଦର ସମ୍ମାନ କରୁଥିଲେ ବିକ୍ରମାଦିତ୍ୟ ବହୁତ ଧର୍ମପରାୟଣ ରାଜା ବି ଥିଲେ ସେ ଧର୍ମ ଧର୍ମ ଶିକ୍ଷା ସଂସ୍କୃତି ଉପରେ ବହୁତ ଜ୍ଞାନୀ ଥିଲେ ସେ କେବେ ମିଛକୁ ପ୍ରଶୟ ଦେଉନଥିଲେ ସେଥିପାଇଁ ବିକ୍ରମାଦିତ୍ୟ ସବୁବେଳ ପାଇଁ ରାଜା ଭାବେ ସେ ସମ୍ମାନ ଅର୍ଜନ କରୁଥିଲେ ଆଉ ଆମର ଅଶୋକ ଅଶୋକ ସମ୍ରାଟ ସେ ପ୍ରାଚୀନ ଯୁଗର ରାଜା ଥିଲେ ସେତେବେଳେ ସେ ବହୁତ ଜିନିଷ ବି କରିଥିଲେ ଯେମିତି ଅଶୋକ ସମ୍ରାଟ ସମୟରେ ପାଣି ପାନୀୟ ଜଳ ପାଇଁ ବହୁତ ଅସୁବିଧା ଥିଲା ସେତେବେଳେ ପାନୀୟ ଜଳକୁ ପାଇଁ ଇଏ କରିଥିଲେ ଆଉ ଆମର ଶିକ୍ଷା ଇଏରେ ବି ସେ ପବ୍ଲିକ୍ ସ୍କୁଲ ଶିକ୍ଷା ଗୋଟେ ବିଦ୍ୟାଳୟ ଖୋଲିଥିଲେ ଲୋକଙ୍କୁ ବହୁତ ସେ ସାହାଯ୍ୟ ସହଯୋଗ କରୁଥିଲେ ଆଉ ଅଶୋକ ସମ୍ରାଟ ତିନୋଟି ସ୍ତମ୍ଭ ରହିଥିଲା ଯେଉଁ ସ୍ତମ୍ଭ ଅଶୋକ ନାମରେ ପରିଚାଳିତ ହଉଥିଲା ଅଶୋକ ସମ୍ରାଟ ରାଜା ଭିତରେ ବହୁତ ଇଏ ଥିଲା ପିଲାଦିନରୁ ସିଏ ବି ବହୁତ କିଛି କରିଥିଲେ ଅଶୋକ ସମ୍ରାଟ ଏମିତି ଜଣେ ରାଜା ଯେହେତୁ ସେ ସମସ୍ତଙ୍କୁ